ହ୍ୟାଲୋ ଆପଣ ମା' ମଙ୍ଗଳା ଟ୍ରାଭେଲ୍ସ ରୁ କହୁଛନ୍ତି ତ ହଁ ଶୁଣନ୍ତୁ ଆପଣଙ୍କ ଜରିଆରେ ମୁଁ ଏକ କ୍ୟାବକୁ ବୁକିଂ କରିଛି ସେ ଆପଣଙ୍କ ଡ୍ରାଇଭରଙ୍କୁ କୁହନ୍ତୁ କାଲି ଯେ ଆସି ଆମ ଘରଟି ପହଞ୍ଚିବ ମୁଁ କାଲି ସକାଳୁ ବିଜୁ ପଟ୍ଟନାୟକ ଏୟାରପୋର୍ଟ ଯିବାର ପ୍ଲାନ ରହିଅଛି ଏୟାରପୋର୍ଟ ଦ୍ୱାରା ମୁଁ ବାହାରକୁ ଯିବି ତେଣୁ ଆପଣଙ୍କ ଡ୍ରାଇଭରଙ୍କୁ କହିବେ ସଠିକ ସମୟରେ ଆସିକି ପହଞ୍ଚିବ ଯାହାଫଳରେ କି ମୁଁ ଯାଇ ସଠିକ ସମୟରେ ପହଞ୍ଚିଲେ ମୁଁ ଯାଇ ଏରୋପ୍ଲେନକୁ ଧରିପାରିବି